ସରକାର ଏବେ ବିଭିନ୍ନ ପ୍ରକାର ଯୋଜନା ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ଯେମିତିକି ଭୁବନେଶ୍ୱରରେ ମଧ୍ୟ ଏହା ଦେଖିବାକୁ ମିଳେ ବୃଦ୍ଧ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପେନସନ ଯୋଜନା ରହିଛି ଯେମିତିକି ସେମାନେ ଷାଠିଏ ବର୍ଷ ହେବାପରେ ସେମାନେ ସେହି ସୁବିଧାର ଲାଭ ନେଇପାରିଥାନ୍ତି ଯେଉଁମାନେ ଅସହାୟ ହୋଇପଡ଼ନ୍ତି ଯେଉଁ ବୁଢ଼ା ଲୋକମାନେ ସେହିମାନେ ଆରାମରେ ଚଳିପାରନ୍ତି ଯେଉଁଟା କି ତାଙ୍କ ବୃଦ୍ଧ କାଳରେ ଚଳିବା ପାଇଁ ସାହାଯ୍ୟ କରିଥାଏ ଯେମିତି ଅନ୍ନପୂର୍ଣ୍ଣା ଯୋଜନା ଏକ ଯୋଜନା ଅଛି ଯେଉଁଥିରେ ମାସକୁ ସେମାନେ ପଇଁତିରିଶ କିଲୋ ଚାଉଳ ପାଇଥାନ୍ତି ପାଇବା ସହିତ ତାଙ୍କ ପରିବାରକୁ ସେ ଖାଦ୍ୟ ଅନାଟନରୁ ଦୂର କରିପାରିଥାନ୍ତି ଓ କିଛି ପଇସା ମଧ୍ୟ ଯାହା ମାଧ୍ୟମରେ ଦିଆଯାଇଥାଏ ଯାହାକି ଟୋଟାଲ ସରକାରଙ୍କ ତରଫରୁ ମାଗଣାରେ ହିଁ ମିଳିଥାଏ ଓ ଏହା ବ୍ୟତୀତ ଆହୁରି କିଛି ବି ବୃଦ୍ଧ ଲୋକମାନଙ୍କ ପାଇଁ ସୁବିଧା ଅଛି ଯାହାକି ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାରୁ ଦୁରେଇ ପାରୁଛନ୍ତି